ଆମେ ଚାଷ କରିବାକୁ ଆମେ ଗରିବ ଲୋକ ଚାଷ କରି ଚାଷ କରିବାକୁ ଭଲପାଉ ଚାଷ ଉପରେ ନିର୍ଭର କରି ଚଳୁ ବର୍ଷା ଋତୁରେ ବର୍ଷା ପାଣି କି ଅପେକ୍ଷା କରି ଚାଷ କରିଥାଉ ଆମର ତ ପାଣିର ସେପରି ସୁବିଧା ନାହିଁ ଚାଷ ପାଇଁ ଧାର ଋଣ କରି ଚାଷରେ ଆମେ ଖର୍ଚ୍ଚ କରିଥାଉ ଔଷଧ ସାର ବିହନ ଆଣି ଚାଷ କରିଥାଉ ପାଣି ଠିକ୍ ସମୟରେ ପାଣି ନ ମିଳିଲେ ଧାନରେ ପୋକ ଲାଗିଯାଏ କିନ୍ତୁ ଚାଷ ନଷ୍ଟ ହୋଇଯାଏ ଆମେ ବହୁତ ଅସୁବିଧା ଚଳୁ ଚାଷରେ ଔଷଧ ସାର ଆଉ ଔଷଧ ପକାଉ ସାର ଚାଷ ଜମିରେ ଆମେ ଖତ ପକାଉ ଚାଷ ଜମିରେ ଆମେ ଖତ ଖତ ସାର ଔଷଧ କୀଟ ନାଶକ ଔଷଧ ସବୁ ପକାଉ ପାଣି ଠିକ୍ ସମୟରେ ନ ମିଳିଲେ ଚାଷ ଠିକ୍ ଆମେ ଧାନ ଉପାର୍ଜନ କରିପାରୁ ନାହିଁ ଚାଷରେ ଆମେ ବହୁତ ପଇସା ଧାର ଦେଣ କରି କରିଥାଉ ଚାଷ ଫସଲ ନଷ୍ଟ ହୋଇଗଲେ ଆମେ ବହୁତ ଅସୁବିଧାରେ ଚଳୁ ସରକାରର କିଛି ଜଳ ସେଚନର ସୁବିଧା କରିଦେଲେ ଆମେ ତାଙ୍କ ପାଖରେ ଉପକୃତ ହୁଅନ୍ତୁ ଯେପରି ଚାଷଟା ପାଣି ବିଲରେ ନଥିଲେ ପାଣି ଚାଷ ଜମିରେ ପଡ଼ିବା ପାଇଁ ସୁବିଧା ହୁଅନ୍ତା